ମୁଁ ମୋ ଚାକିରି ବିଷୟରେ କିଛି କହିପାରିବି ମୁଁ ସାନ ହୋଇଥିଲି ଯେତେବେଳେ ମୁଁ ଅଫିସ ଗଲି ଫାଷ୍ଟ୍ ମୋ'ର ଅଫିସ ଯେତେବେଳେ ଗଲି ମୁଁ ଡରି ଡରି ଅଫିସ ଯାଇଛି ସାର୍ ମାନଙ୍କ ସହିତ ଭୟରେ ମିଶିଛି କିଛିଦିନ ଗଲାପରେ ମୋତେ ସମସ୍ତେ କହିଲେ ସମସ୍ତ ସାଙ୍ଗସାଥି କହିଲେ ସମସ୍ତେ ମାନେ କିଛି ଜିନିଷ ମୁଁ ଜାଣିନଥିଲି ସମସ୍ତେ ମୋତେ ଶିଖାଇଲେ ଧିରେ ଧିରେ ଧିରେ ଧିରେ ମୁଁ କାମ ଶିଖିଗଲି କାମ ଶିଖିଗଲାପରେ ଏବେ ମୋତେ ବହୁତ ଖୁସି ଲାଗୁଚି ଯେ ମୁଁ କିଛି କାମ ଶିଖିଲି ମୁଁ କିଛି ଇନକମ୍ ପନ୍ଥା ବି ମୋ'ର ହେଲା ମୁଁ କିଛି ସରକାର ଦେଇଛନ୍ତି ଚାକିରି ଚାକିରି ମୁଁ ପାଇଲି ଆଉ ଏଣୁ ମୁଁ ଆଜି ବହୁତ ଖୁସି ମୋ ସାଙ୍ଗମାନଙ୍କୁ ବି ମୁଁ କହୁଛି ତମେ ବି ଭଲ ପାଠ ପଢ଼ ଭଲ ଚାକିରି ଖଣ୍ଡେ କର ଆଉ କିଛି ଦୁନିଆରେ କିଛି ଉନ୍ନତି କାମ କରିବା ଯାହାଫଳରେ କି କିଛି ଅସୁବିଧା ଲୋକ ଥିବେ ସେମାନଙ୍କୁ କିଛି ସାହାଯ୍ୟ କରିବା ଲୋକଙ୍କ ସେବା କରିବା ସେଥିପାଇଁ ଆମର ମନୋବଳ ସବୁବେଳେ ଖୁସିରେ ଥାଉ ଭଗବାନଙ୍କ ଆଶୀର୍ବାଦ ଥାଉ ଆମେ ସେଥିପାଇଁ କିଛି ଗର୍ବିତ